ହଁ ମୁଁ ଚାହୁଁଛିି ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଗୋଟେ ବିଭାଗ ହେଉ କାହିଁକିନା ଝିଅମାନେ ଏବେ ବାହାରେ ବୁଲି ପାରୁନାହାନ୍ତି ଜଣେ ଲୋକ କାହିଁକିନା ଲୋକମାନଙ୍କର ଡ଼ର ଲାଗୁଛି କେତେବେଳେ କ ଣ ହୋଇଯିବ ଯଦି ସ୍ୱତନ୍ତ୍ର ତାଙ୍କର ଇଏ ହେବ ବୋଲେ ସେମାନେ ରେଡ଼ିଓ ଖବର ପତ୍ରିକାରେ ବି ଆସିପାରିବେ ତାଙ୍କୁ ଡ଼ର ବି ଲାଗିବନି ଭୟଭୀତ ବି ତାଙ୍କେ ହେବେ ନାହିଁ ସେଥିପାଇଁ ମୁଁ ଚାହୁଁଥିଲି ତାକେ ଯଦି କାଗଜ କିମ୍ବା ଖବର ରେଡ଼ିଓରେ ଆସିବେ ବୋଲେ ତାଙ୍କ ପାଇଁ ବି ଭଲ ହେବ ଭଲ ସେ ତାଙ୍କେ ଚଲିପାରିବେ କାହିଁକିନା ପିଲାମାନେ ଯେମିତି ରହୁଛନ୍ତି ସେମିତି ଝିଅପିଲା ବି ରହିପାରିବେ ବାକି ଆମ ଏ ଆମର ଝିଅମାନେ ସେମିତି ତ ହୋଇପାରୁନାହାନ୍ତି ତାଙ୍କ ମନରେ ଡ଼ର ଲାଗି ରହୁଚି କେତେବେଳେ କ'ଣ ହୋଇଯିବ ସେଥିପାଇଁ ମୁଁ ଚାହୁଁଥିଲି ତାଙ୍କ ପାଇଁ ବି ସ୍ୱତନ୍ତ୍ର କିଛି ହେଉ ବୋଲିକି